ହ୍ୟାଲୋ ମୁଁ ଆଗକୁ ଆପଣଙ୍କର ଏଜେନ୍ସି ପାଖରେ ମୋ ଭଡ଼ାଟା ଫିକ୍ସ ହେଲା କିଲୋମିଟର କିଲୋମିଟରକୁ ଏସି ଲଗେଇକି ପନ୍ଦର ଟଙ୍କା କିନ୍ତୁ ଏବେ ଡ୍ରାଇଭର ଆସି କହୁଛି ଡ୍ରାଇଭର ମୋତେ ବୁଲେଇକି ଆଣିଲା ପରେ ଘରେ ଛାଡ଼ିଲା ପରେ କହୁଛି ସେ ମୋଠୁ ସତର ଟଙ୍କା ଆକାରରେ କିଲୋମିଟର ନବ ଏବେ ବଢ଼ିଯାଇଛି ବୋଲି କହୁଛି ମୁଁ ସେଥିପାଇଁ ତା ଏନ୍ସି ବାଲାକ ଫୋନ କରୁଛି କି ମୋତେ ଯେହେତୁ ଫିକ୍ସ କରାହେଇଥିଲା ପନ୍ଦର ଟଙ୍କାରେ ମୁଁ ପନ୍ଦର ଆକାର ଦେବି ଆଉ ଡ୍ରାଇଭର କହୁଥିବା ଦୁଇ ଟଙ୍କା ଅଧିକା ସତର ଆକାରରେ କିଲୋମିଟର ଦେବା ପାଇଁ ମୁଁ ମନା କରିଦଉଛି